ହଁ ହେଲୋ

ଆପଣଙ୍କୁ କ'ଣ ଦରକାର ଥିଲା କି ହଁ ଅଛି

ହଁ ସିଙ୍ଗଡ଼ା ପାଞ୍ଚ ଟଙ୍କା ଆଳୁଚପ ଦଶଟଙ୍କା ବରା ଆଉ ପୁରୀ ତରକାରୀ ଏମିତି କୋଡ଼ିଏ ଟଙ୍କା

ତ ଠିକ୍ ଅଛି ଆପଣ ଆସନ୍ତୁ ଆଉ ସବୁ ଛଣା ଛଣି ଟେଷ୍ଟ୍ କରିକି କହିବେ ସୁନ୍ଦରଗଡ଼ ମେନରୋଡ୍ ଲେଫ୍ଟ ସାଇଡ଼୍ରେ ଦୁର୍ଗା ହୋଟେଲ୍ ହଁ ବହୁତ ଭଲ ଲାଗେ ଆପଣ ଆସିକି ନିଜେ ଟେଷ୍ଟ୍ କରିକି କହିବେ ଆପଣଙ୍କର ସେଇ ମେନ୍ ରୋଡ୍ରେ ଭଲ ଛଣା ଛଣି ସେଲିଙ୍ଗ୍ ହେଉଛି କି ହୁଁ ହୁଁ ଠିକ୍ ଅଛି ଆପଣ ମୋ ପାଇଁ ବାଙ୍ଗାଲୋର୍ରେ ଜାଗା ଦେଖି ଦିଅନ୍ତୁ ମୁଁ ସେଇଠିକି ଯିବି ତ ଠିକ୍ ଅଛି ଆଜ୍ଞା ସାର୍